ହଁ ହଁ ଅଛି ଆମର କ'ଣ ହେଲା କି ହୁଁ ହୁଁ ହୁଁ ହଁ ଆଚ୍ଛା ବଡ଼ ବଡ଼ ସାଇଜ୍ ନେଇକି ଅଛି କେତେ ସାଇଜ୍ କେତେ କେତେ ବଡ଼ ହବ ସେଇ ସାଇଜ୍ ନେଇକି ପଇସା ଅଛି ନାଇଁ ଷ୍ଟୁଡ଼ିଓ ନାଇଁ ଘରେ କ୍ୟାମେରା ନେଇକି ଆମେ କରୁଛୁ ହଁ ହଁ ଯାଉଛୁ ପିଲା ଅଛନ୍ତି ଯାଉଛନ୍ତି କରୁଛନ୍ତି ଷାଠିଏ ଟଙ୍କା

ସେଥିରେ ସେଥିରେ ଛଅ ପିସ୍ ରହୁଛି ସେଇଟା କେମିତି ଫଟୋ ଉଠିବ କେଉଁଠିଆ ଉଠାଇବ କେତେ ଦିନ ଉଠାଇବ ବାହାଘର ବହୁତ କାମ ଥାଏ ନା ସେ ସବୁ କାମର ଫଟୋ ଉଠିବ କି ଖାଲି ବାହାଘର ଦିନ ଉଠାଇବ ସେଇ ହିସାବରେ ପଇସା କୁହାହବ ହଉ ଆସନ୍ତୁ କେତେବେଳେ ଘରେ ଆଡ଼େ କଥା ହେବା ଆମେ ସାମନେ ନେଇକି ଆଉ ଏଥିରେ କ'ଣ କଥା ହେବା ପୁରା ଫଟୋ ଉଠାଇବା କେତେ ଟାଇମ୍ କେତେ ଦିନ ଲାଗିବ ବାହାଘର ଆଗ ଦିନଠୁ ବାହାଘର ଝିଅ ବିଦାୟ ବହୁତ ଜିନିଷ ଅଛି ନା ସେଇ ହିସାବରେ ପ୍ୟାକେଜ୍ ଅଛି ହେଇ ହଉ ରହିଲି